ଆଜ୍ଞା ଆମେ ଆଜ୍ଞା ଆମେ ରାଜଲକ୍ଷ୍ମୀ ହୋଟେଲ୍ ରୁ କାଲି ଖାଇବା ମଗେଇଥିଲୁ ଆପଣ ଯେଉଁ ଖାଇବା ଆମୁକୁ ଦେଲେ ସବୁ ବାସି ଗନ୍ଧିଆ ମଟନ୍ ବିରିୟାନୀ ଚିକେନ୍ ସବୁ ମାଛ ଫ୍ରାଏ ଏଭଳି ଜିନଷ ଆମେ ମଗେଇବାରୁ ଆମର ସବୁ ଆମ୍ବିଳା ଗନ୍ଧିଆ ବାସି ବି ଆମେ ତାକୁ ଖାଇ ହଉନି ପାଟିରେ ଗ୍ୟାସ୍ ହଉଛି ଆମେ ଯେଉଁ ସବୁ ମାନକୁ ମଗେଇ ଆମେ ଆମର ଯେଉଁ ଗେଷ୍ଟ୍ ମାନଙ୍କୁ ଡାକିଥେଲୁ ଖାଇବାକୁ ତାଙ୍କୁ ଦବା ପାଇଁ ଏଇ ଯେଉଁ ବାସି ଗନ୍ଧିଆ ଜିନିଷ ଆପଣ ଯେଉଁ ଦେଇଛନ୍ତି ଆମେ ତାକୁ ଖାଇ ହେଲାନି ନା ପାଟିରେ ପୁରେଇ ହେଲାନି ଆମେ ତାକୁ ଫିଙ୍ଗିଲୁ ସେମାନେ ଆସି ଆମକୁ ଅପଦସ୍ତ ଆମେ ପାଇଲେ ଆମେ ତାଙ୍କୁ ଖାଇବାକୁ ଦେଇପାଇଲୁନୁ ଯେହେତୁ ଗନ୍ଧିଆ ବାସି ବୋଲି ଆମେ ତାକୁ ଖାଇ ପାଇଲୁନି ଆପଣେ ଭଲ ଜିନିଷ ନ ଦେଇ ଆମକୁ ଏଇ ଭଳିଆ ଖରାପ ଜିନିଷ ଦବାର କାମ କ'ଣ ଥିଲା ଆମେ ତାକୁ ନ ଖାଇ ଆମର ନଷ୍ଟ ହେଲା ଆମର ଗେଷ୍ଟ୍ ମାନେ ବି ସେମାନେ ଅପମାନ ପାଇକିରି ଘରୁକୁ ଗଲେ ଆମେ ବି ଅପମାନ ପାଇଲୁ ତାଙ୍କଠାରୁ ବାସି ଗନ୍ଧିଆ ଜିନିଷ ଦବାର ତମେ ହୋଟେଲ୍ କରିଛ ଭଲ ଜିନିଷ ଦବ ଆମେ ପଇସା ଦେଇ ଆମର ଫାଇଦା କ'ଣ ପାଇଲୁ ତମେ ତ ବାସି ଗନ୍ଧିଆ ଜିନିଷ ଦେଇ ଆମେ ଖାଇ ପାଇଲୁନି ଓପାସ ରହିଲୁ ଘରେ ଆସିକିରି ଆମର ଗେଷ୍ଟ୍ ମାନେ ଘରେ ଯାଇଁକିରି ଘରୁକୁ ସମସ୍ତେ ଫେରିଗଲେ ଆମେ ଏଇ ଜିନିଷ ସବୁ ଭଲ ଜିନିଷ ନଦେଇ ଏଇ ଭଳିଆ ଜିନିଷ ପଇସା ହକ ନବ ଏ ବାସି ଗନ୍ଧିଆ ଜିନିଷ ଦବାର କାମ କ'ଣ ଅଛି ଆମେ ପଇସା ଦବୁ ଜିନିଷ ନବୁ ପଇସା ପାଇ ଜିନିଷ ଖରାପ ପାଇଲେ କିହେ ଭଲ ପାଇବ ହୋଟେଲ୍ କରିଛ ମଣିଷଙ୍କର ସମାଜରେ ଭଲ ଖାଦ୍ୟ ଭଲ ଇଏ ସବୁ ତିଆରି କରି ଦବା କଥା ଆମେ ଯଦି ଏଇକ୍ଷିଣା ଆଇନ ଆଶ୍ରୟ ନବୁ କି ଏଇ ହୋଟେଲ୍ଟା ଆମକୁ ଏଇ ଭଳି ଖାଦ୍ୟ ଗନ୍ଧିଆ ବାସି ଦେଇଛନ୍ତି ଆମେ ସେ ବାସି ଗନ୍ଧିଆ ଜିନିଷ ଖାଇବୁନି ଆଜିକାଲି ଖାଇବା ପ୍ରତି ଗଭର୍ଣ୍ଣମେଣ୍ଟ କେତେ ନବୀନ ତ କେତେ ପ୍ରକାର ଖାଇବା ପିଲାଙ୍କ ଖାଦ୍ୟ ପାଇଁ ଆଗେ ରୋଷେଇ କରିବ ଯେଉଁମାନେ ସେମାନେ ଟେଷ୍ଟ୍ କରିକିରି ପିଲାଙ୍କୁ ଖାଦ୍ୟ ଦଉଛନ୍ତି ସ୍କୁଲ୍ ମାନଙ୍କରେ ତମେ ସେମିତି ହୋଟେଲ୍ କରିଛ ତମେ ବାସି ଗନ୍ଧିଆ ଖାଦ୍ୟ ଲୋକଙ୍କୁ ଠକିକରି ପଇସା ନେଇ ଲୋକ ଖାଇବେ ବାସି ଗନ୍ଧିଆ ଜିନିଷ କିଏ ଖାଦ୍ୟ ଖାଆନ୍ତି ଆଜିକାଲି ବିଭିନ୍ନ ପ୍ରକାର ରୋଗ ବେମାର ପେଟ ଗ୍ୟାସ୍ ଗ୍ୟାଷ୍ଟିକ୍ ବିଭିନ୍ନ ପ୍ରକାର ରୋଗ ଯନ୍ତ୍ରଣାରେ ସବୁ ପଡ଼ୁଛନ୍ତି ଏବେ ତ ଖାଦ୍ୟ ଭଲ ଭଲ ଖାଦ୍ୟ ନିଜେ ବନେଇ ନିଜେ ଖାଉଛନ୍ତି ଯେହେତୁ ହୋଟେଲ୍ କରିଛ ମଣିଷକୁ ଭଲ ଖାଦ୍ୟ ଦବ ଭଲ ଲୋକ ଯେମତି ସୁସ୍ଥ ରହିବେ ମେଡ଼ିକାଲ୍ ଆଜିକାଲି ହେଇ ସୁସ୍ଥ ସବଳ ରହିବେ ଭଲ ଖାଦ୍ୟ ଖାଇବେ ଗଭର୍ଣ୍ଣମେଣ୍ଟ ତ ସବୁ ସୁବିଧା କରିଛି ଆପଣ ଯେଉଁ ହୋଟେଲ୍ କରିଛନ୍ତି କ'ଣ ପାଇଁ ଏଇଭଳିଆ ଲୋକଙ୍କୁ ଏତେ ସୁବିଧା ଦଉନାହାଁନ୍ତି ନି ଏଇ ନାସ ବାସି ଗନ୍ଧିଆ ଜିନିଷ ଦେଇକିରି ପେଟ ଖାରାପେ ମେଡ଼ିକାଲ୍ ଯାଉଛନ୍ତି ଏଇଭଳିଆ ଖାଦ୍ୟ କରିବା ଆପଣଙ୍କର ଅନୁଚିତ୍ ଭଲ ଖାଦ୍ୟ ବନେଇ ଭଲ ଜିନିଷ ଆପଣ ଲୋକଙ୍କୁ ଦବା ଉଚିତ୍ ଏଇଭଳିଆ ଖାଦ୍ୟ ଖାଇ ଲୋକ ଅସୁସ୍ଥ ହେଲେ ଆପଣ କ'ଣ ଲାଭ ପାଇବେ ସେମାନେ ମେଡ଼ିକାଲ୍ରେ ପଡ଼ିବେ ବହୁତ ପଇସା ଖର୍ଚ୍ଚ ହବ ସେମାନେ ସୁବିଧା ପାଇବେନି ଆପଣ ଏଇଭଳିଆ ଖାଦ୍ୟ ଦେଇ ଲୋକଙ୍କୁ ଖରାପ ପକେଇବା ରୋଗରେ ପକେଇବା ଅପଣଙ୍କର ଏଇଭଳିଆ ନୀତି ନୁହେଁ କିନ୍ତୁ ଆପଣ ଏଇ ଜିନିଷ ସବୁ ଖାଦ୍ୟ କ'ଣ ଗଭର୍ଣ୍ଣମେଣ୍ଟ ତାହେଲେ କଣ ତମକୁ ହୋଟେଲ୍ ଦିଆହେଇଛି ବୋଲି ତମେ ଏଇଭଳିଆ ଖାଦ୍ୟ ଲୋକଙ୍କୁ ଦେଇ ଅସୁବିଧାରେ ପକେଇବାକୁ ତମେ ଭଲ ଜିନିଷ କର ଲୋକଙ୍କୁ ଭଲ ଖାଇବାକୁ ଦିଅ ତମ ହୋଟେଲ୍ର ବି ନାଁ ହବ ତମେ ବି ସମ୍ମାନ ପାଇବ ଖାଇବା ଲୋକ ବି ତାଙ୍କର ଭଲ ଖାଦ୍ୟ ଖାଇଲେ ମନ ଆନନ୍ଦ ହବ ଏଇ ଯେଉଁ ବାସି ଗନ୍ଧିଆ ଧାନ ଗନ୍ଧିଆ ଜିନିଷ ଖାଇ ଖାଦ୍ୟ ଦେହ ଅସୁସ୍ଥ କରିବା ଇଏ ଭଲ ନୁଅଁ ନିଜେ ଭଲ ସ ହୋଟେଲ୍ରେ ଭଲ ଜିନିଷ ତିଆରି କରନ୍ତୁ ଲୋକମାନଙ୍କୁ ଦିଅନ୍ତୁ ପଇସାର ମୂଲ୍ୟ ପାଆନ୍ତୁ